ହଁ ଆମ ଏହିଠି ମହାଶିବରାତ୍ରି ହୁଏ ଯାତ୍ରା ହୁଏ ଯେମିତି କି ମହାଶିବରାତ୍ରିରେ ଆମେ ସବୁ ସବୁ ଆଡ଼ୁ ଏମିତି ପର୍ଯ୍ୟଟକମାନେ ଏହି ଉତ୍ସବରେ ଯୋଗ ଦିଅନ୍ତି ଆଉ ଚାରି ଆଡ଼ୁ ପର୍ଯ୍ୟଟକମାନେ ଏହି ଉତ୍ସବରେ ଯୋଗଦାନ ବି କରନ୍ତି ଆଉ ବହୁତ ଭଲ ଲାଗେ ତାଙ୍କୁ ଆଉ ଆସିକି ଆମ ସହିତ ମିଶିକି ବହୁତ ଧୂମଧାମରେ ପାଳନ କରୁ ଆମେ ଶିବରାତ୍ରି ଆଉ ଯେତେବେଳେ ହା ମାନେ ଦୀପ ମହାଦୀପ ଚଢ଼େ ସେତେବେଳେ ଆମର ବହୁତ ମାନେ ଘଣ୍ଟ ଶଙ୍ଖ ଏମିତି ବାଜିକି ବହୁତ ମାନେ ବହୁତ ଧୂମଧାମରେ ହୁଏ ଆଉ ସମସ୍ତେ ବହୁତ ଖୁସି ହୁଅନ୍ତି ଏବଂ ଚାରି ଆଡ଼ୁ ଆସନ୍ତି ଦେଖନ୍ତି ଆଉ ଏହି ଉତ୍ସବରେ ଯୋଗଦାନ କରନ୍ତି ଆଉ ବହୁତ ଖୁସିରେ ସେମାନେ ଯାଆନ୍ତି